ଆମର୍ ଅଞ୍ଚଳ୍ରେ ବହୁତ୍ ବେକାରି ଅଛନ୍ ସେଥିଲାଗି ସେମାନେ ଅପରାଧ୍ମାନେ କରୁଛନ୍ ଯେନ୍ଟାକି କାହାର୍ ଘର୍କେ ଚୋରି ଯାଇ ଚୁରି କରି କରି କିମ୍ବା କାହାକେ କାହାରନୁ ଚୋରେଇ କରି ସେମାନେ ସେଟାକେ ତାକର୍ ପେଟ୍ ପୋଷ୍ବାର୍ ଲାଗି ଇସବୁ କରୁଛନ୍ ବାକି ଇଟାମାନେ ନେଇ କର୍ବାର୍ କଥା ଲେକିନ୍ ସେମାନେ ଦରିଦ୍ର ଅଛନ୍ ଯେନ୍ଟାକି ବେକାରୀ ବହୁତ୍ ଅଛନ୍ ସେମାନେ କିଛି କରିନି ପାର୍ବା ସେଥିର୍ଲାଗି ସେମାନେ ଗୋଟେ ଚୋରି କରୁଛନ୍